ଦେଖନ୍ତୁ ଆମ ଓଡ଼ିଶା ହେଉଛି ଏମିତି ଏକ ରାଜ୍ୟ ଯେଉଁ ରାଜ୍ୟରେ କି ବାର ମାସରେ ତେର ପର୍ବ ହୁଏ ଏବଂ ଆମ ଓଡ଼ିଶାରେ ବିଭିନ୍ନ ସମ୍ପ୍ରଦାୟର ଲୋକ ମଧ୍ୟ ବସବାସ କରନ୍ତି ଏବଂ ମୁଁ ଜାଣିବା ମଧ୍ୟରେ ବିଭିନ୍ନ ଲୋକ ଯୋଉ ବସବାସ କରନ୍ତି ସେଥିରେ ମଧ୍ୟ ବିଭିନ୍ନ ଧର୍ମ ଶାସ୍ତ୍ରର ଲୋକ ମଧ୍ୟ ଥାଆନ୍ତି ଯେମିତିକି ଧାର୍ମିକ ଲୋକ ଯୁଦ୍ଧ ଲୋକ ରୀତିନୀତି ମାନୁଥିବା ବ୍ୟକ୍ତି ଏମିତି ବିଭିନ୍ନ ଅନେକ ପ୍ରକାର ଲୋକ ଅଛନ୍ତି ଏବଂ ଏବଂ ଆମେ ଜାଣିଛୁ କି ଯେ ଆମେ ଜାଣିଛୁ କି ଯେ ସମସ୍ତେ ଆମ ଓଡ଼ିଶାର ଲୋକମାନେ ନିଜ ଧର୍ମକୁ ନେଇକି ସେମାନେ ବହୁତ ତ ଗୁରୁତ୍ୱ ଭାବେ ନିଜର ଧର୍ମଶାସ୍ତ୍ରକୁ ମାନି ଚଳନ୍ତି ଯେମିତିକି ଆମ ଓଡ଼ିଶାରେ ବହୁତ ପ୍ରକାର ଧର୍ମ ରହିଅଛି ଯେମିତି ଖ୍ରୀଷ୍ଟ ଧର୍ମ ହଉ ହିନ୍ଦୁ ଧର୍ମ ହଉ ଏମିତି ମୁସଲମାନ ଧର୍ମଠୁ ନେଇକି ବହୁତ ଗୁଡ଼ାଏ ଧର୍ମ ରହିଅଛି କିନ୍ତୁ ଆମ ଓଡ଼ିଶାର ଲୋକମାନେ ଏତେ ଏତେ ଭଲ ଯେ ସେମାନେ ନିଜ ନିଜର ଭେଦଭାବନା ଦେଖି ପରସ୍ପର ସହିତ ମିଲିମିଶି ଚଳନ୍ତି